ମୋର ପ୍ରିୟ ନେତା ନବୀନ ପଟ୍ଟନାୟକ ସେ ଏକୋଇଶ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଆସନ ଗ୍ରହଣ କରିଛନ୍ତି ସେ ଆମ ଓଡ଼ିଶାରେ ଓଡ଼ିଶାର ମାନ୍ୟତା ପାଇଁ ଲଢ଼େଇ କରୁଛନ୍ତି ଫାଇଲିନ୍ ହେଉ ତିତଲୀ ହେଉ ଏପରି ବାତ୍ୟାରେ ଓଡ଼ିଶାରେ ବହୁତ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି ବୁଢ଼ାବୁଢ଼ୀମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ସାହାଯ୍ୟ କରିଛନ୍ତି ଟଙ୍କିକିଆ ଚାଉଳ ଦେଉଛନ୍ତି ଏବଂ ପ୍ରତି ଗାଁ ଗାଁ ରେ ମିଶନ ସଶକ୍ତିକରଣ ଯୋଜନା କରୁଛନ୍ତି ଯେଉଁମାନେ ମହିଳାମାନେ ବି ଉନ୍ନତିକରଣ ହେଉଛନ୍ତି